ଆମେ ପର୍ବ ପର୍ବାଣି ଧାର୍ମିକ ଉପଲକ୍ଷେ ଆମ ଦେବତାଙ୍କ ମୂର୍ତ୍ତି ତିଆରି କରିଥାଉ ପ୍ରଥମେ ମାଟି ନେଇଥାଉ ତାପରେ ମାଟିକୁ ଭଲ ଭାବରେ ଚକୁଟି ସେହି ମାଟିକୁ ଆମେ ମୂର୍ତ୍ତି ବନାଇବାରେ ଆମେ ଲଗାଇଥାଉ ସେହି ମୂର୍ତ୍ତିଟି ହୋଇ ସାରିବାପରେ ଆମେ ସେହି ମୂର୍ତ୍ତିଟି ଆମ ପୂଜା ସ୍ଥଳୀରେ ନେଇ ରଖିଥାଉ ପୂଜାସ୍ଥାନରେ ରଖିଲା ପରେ ସେହି ମୂର୍ତ୍ତିଟି ପୂଜା କରିଥାଉଁ ଏପରି ଭାବରେ ଆମ ଦେବତାଙ୍କ ମୂର୍ତ୍ତି ବନାଇବାର ଅନୁଭୁତି ଭଲ ଭାବରେ ହୋଇଥାଏ